ଆମ ଓଡ଼ିଶାରେ କୃଷି ଜାତ ଦ୍ରବ୍ୟ ଉପରେ ବହୁତ ସହଯୋଗ କରୁଛି ଆମର ସରକାର ଯେମିତିକି ଚାଷ କାର୍ଯ୍ୟ ପାଇଁ ସାର ବିହନ ଔଷଧ ସମସ୍ତ ଜିନିଷ ଯୋଗାଇ ଦେଉଛି ତା'ସହିତ ମୂଲ୍ୟାଙ୍କନ ମଧ୍ୟ ଭଲ ରେଟ୍ ରହୁଛି ଆମର ମଣ୍ଡିରେ ସମସ୍ତେ ଧାନ କିମ୍ବା ଯେକୌଣସି ବିକ୍ରୟ କେନ୍ଦ୍ରରେ ତା'ର ରେଟ୍ ଏକୋଇଶଶହରୁ ବାଇଶଶହ ରହୁଛି ଜଳ ପରିଚାଳନା କହିଲେ ଜ ଜଳ ହିସାବରେ ଆମର ଜଳସେଚନ ପ୍ରକ୍ରିୟା ସାମାଜିକ କ୍ଷେତ୍ରରେ ମୂଲ୍ୟାଙ୍କନ ରେଟ୍ ମଧ୍ୟ ଠିକ୍ ରହୁଛି ସାମାଜିକ ପରିଚାଳନା ପାଇଁ ତା'ର ଢାଞ୍ଚା ଆଉ ଟିକିଏ ଉନ୍ନତ ଧରଣର ହବା ଦରକାର ଯେମିତିକି ଗୋଟେ ଚାଷୀ ଉପଯୁକ୍ତ ଚାଷ କରି ତା'ର ନିଜ ଭରଣପୋଷଣ କରିବାରେ ସହାୟ ହେଇପାରିବ ଆଉ ପ୍ରକଳ୍ପ ମଧ୍ୟ ନୁଆ ନୁଆ ଗଢ଼ି ଉଠିବା ଦରକାର ଯେହେତୁ ଯେମିତିକି କହିବାକୁ ଗଲେ ଅମାର ଡ୍ୟାମ୍ ଭଳି ଏମିତି କିଛି ଜ୍ୱର ବଡ଼ ନଦୀ ଏମାନଙ୍କରେ ଡ୍ୟାମ୍ ହବା ଦରକାର ଜଳସେଚନ ପାଇଁ ସୁବିଧା ହେଇପାରିବ ତାହେଲେ ଚାଷୀ ଉନ୍ନତ କରିପାରିବ